ହ୍ୟାଲୋ ହ୍ୟାଲୋ ଆଜ୍ଞା ଏ ଅମ୍ବିକା ହୋଟେଲ୍ ପଟ୍ଟାମୁଣ୍ଡେଇ ଆଜ୍ଞା ମୁଁ ସାନ୍ଜରିଆ ଦଶ ନମ୍ବର୍ ୱାର୍ଡ଼୍ ବାରିକିଆ ସାଇରୁ କହୁଛି ବିଜୟ କୁମାର ବାରିକ ପିତା ବାବା ଚରଣ ବାରିକ ହନୁମାନ ପାଖ ଆମ ଘର ମୋର ଗୋଟେ ପାର୍ସଲ୍ ଦରକାର ବିରିୟାନୀ ଆଉ ମୁଁ ଟିକେ ଆଡ଼େ ବ୍ୟସ୍ତ ବ୍ୟସ୍ତରେ ଅଛି ଆପଣ ଗୋଟେ ପାର୍ସଲ୍ ମୋ ପାଖକୁ ପଠାଇ ପାରିବେ ଆଉ କେତେ ପଇସା ଆପଣ ମୋତେ କୁହନ୍ତୁ ଅଧଘଣ୍ଟା ଘଣ୍ଟାକ ଭିତରେ ଯେମିତି ପହଞ୍ଚାଇବେ ମୁଁ ଟିକେ କାର୍ଯ୍ୟ ବ୍ୟସ୍ତ ଅଛି ଆଉ ଗୋଟେ ଜାଗାକୁ ଯିବି ଦୟାକରି ଆପଣ ଟିକେ ପଠାଇଲେ ମୁଁ ଉପକୃତ ହେବେ